ସାର୍ ମୁଁ ଟ୍ରାଭେଲର୍ କହୁଥିଲି ଏଇଠି କେଉଁଠି ବୁଲିବା ପାଇଁ ଭଲ ଜାଗା ଫାଗା କ'ଣ କେଉଁଠି ପାଖରେ ଅଛି କି ସାର୍ ଆମେ ତ ପ୍ରାୟ ଏଇଠି କେଉଁଠି ଶିବ ମନ୍ଦିର ହେଉ କିମ୍ବା ହିଲ୍ ଷ୍ଟେସନ୍ ହେଉ ଏ ହିଲ୍ ଷ୍ଟେସନ୍ ଗୁଡ଼ାକ କିମ୍ବା ବିଚ୍ ଫିଚ୍ ଗୁଡ଼ାକ ବୁଲିବା ପାଇଁ ପସନ୍ଦ କରୁ ସାର୍ ଆପଣଙ୍କର ଅଛି ଏଇଠି କେଉଁଠି ଜାଗା

ସାର୍ ଆମେତ ବାଲେଶ୍ୱର ଭଦ୍ରକରୁ ଆସିଛୁ ବହୁତ ଦୂରରୁ କେତେ କ'ଣ ଚାର୍ଜେସ୍ ନେବେ ସାର୍ ଆମ ପାଖରେ କେଉଁ ପ୍ଲେସ୍ ପ୍ଲେସ୍ ଗୁଡ଼ାକ କେଉଁ ମନ୍ଦିର ଶିବ ମନ୍ଦିର ଫନ୍ଦିର ଏମିତି କ'ଣ ହିଲ୍ ଷ୍ଟେସନ୍ ଗୁଡ଼ାକ ଅଛି ପାହାଡ଼ କେଉଁଟା ଏଇଟି କହୁଥିଲେ ନିଆଁମ ଗିରି ପାହାଡ଼ ଫାହାଡ଼ ଅଛି ବୋଲି ଏଇଠୁ କେତେ ଦୂର ହେବ ଆଉ ଆଉ ଶୁଣୁଥିଲି ଏଇଠି କେଉଁଠି ଶିବ ମନ୍ଦିର କେଉଁଠି ଅଛି ବହୁତ ବଡ଼ ଫେମସ୍ ମନ୍ଦିରଟି ସାର୍ ସେଇଠି ଯିବା ପାଇଁ କେତେ କ'ଣ ପଇସା ନେବେ

ଆପଣ କିଛି କମାନ୍ତୁ ସାର୍ ନା ମୁଁ ମୁଁ ଶୁଣିଲି କି ଆପଣ ଏଠି ମେନ୍ ଟ୍ରାଭେଲର୍ ବହୁତ ଭଲ ଟ୍ରାଭେଲିଂ ଆପଣ ଭଲ ସର୍ଭିସ୍ ଦିଅନ୍ତି ତ ତେଣୁ କରି ଆମ ଭାଇ ପାଖରୁ ନମ୍ବର୍ ନେଲି ନେଇକି ପୁଣି ଆପଣଙ୍କୁ କଲ୍ କରିଛୁ ଆପଣ କିଛି ଡିସକାଉଣ୍ଟ୍ ଦିଅନ୍ତୁ

ସାର୍ ସାର୍ ହଁ ସାର୍ ସାର୍ ହଁ ହଁ ଠିକ୍ ଅଛି ଠିକ୍ ଅଛି ତା'ହେଲେ

ଆମେ ଏଇ ଆଜି ତ ବର୍ତ୍ତମାନ ପହଞ୍ଚିଲୁ କାଲି ସକାଳେ ବାହାରିବୁ ଆଠଟା ନଅଟା ବେଳେ ଆଉ ଆପଣ ଟିକେ ଆପଣଙ୍କ ଡ୍ରାଇଭରକୁ କହି ଦେଇଥିବେ ଆଉ ଲୋକେସନ୍ ଗୁଡ଼ାକ ପଠେଇ ଦେଇଥିବେ ସାର୍ ଆମେ ଏଇଠି ଆମର ଗୁଣ୍ଡିଚା ହୋଟେଲ୍ ଯେଉଁ ଅଛି ଆପଣଙ୍କର ସାର୍ ହେଲା ଆପଣଙ୍କର ଶହେ ପାଞ୍ଚ ରୁମ୍ ନମ୍ବରଟା ଫାଷ୍ଟ୍ ଫ୍ଲୋର୍

ସାର୍ ଯେଉଁ ଆଗରେ ଯେଉଁ ଡ୍ରାଇଭରଟା ପଠାଇଥିଲେ ଯେଉଁ ଟ୍ରାଭେଲିଂ ମାନେ ଇଏଟା ପଠାଇଥିଲେ ସେ ଗାଡ଼ି ହିଁ ପଠେଇବେ ଆଉ ସେ ଡ୍ରାଇଭର୍ ହିଁ ପଠାଇବେ କାରଣ ସେଇଟା ବହୁତ ଭଲ ଥିଲା ଆଗ ଥିଲେ ଆମର ଯେଉଁ ରିଲେଟିଭ୍ ଥିଲେ ଠିକ୍ ଅଛି ସାର୍ ଠିକ୍ ଅଛି ସାର୍ ଠିକ୍ ଅଛି ଠିକ୍ ଅଛି ହଁ ହଁ ସାର୍ ଠିକ୍ ଅଛି